ଆମ ଓଡ଼ିଶା ରାଜ୍ୟରେ ଓଡ଼ିଆ ଭାଷା ହେଉଛି ମାତୃଭାଷା ଏଠି ଲୋକମାନେ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି ଏବଂ ପାଠପଢ଼ା ମଧ୍ୟ ଏଇଠି ଓଡ଼ିଆରେ ହୁଏ ଆମେ ଛୋଟରୁ ବଡ଼ ହେବା ଯାଏଁ ଓଡ଼ିଆ ହିଁ ଶିଖିଛୁ ଆଉ ଓଡ଼ିଆ ହିଁ କହୁ ଆଉ ବାହାର ରାଜ୍ୟରେ ଲୋକମାନେ ଓଡ଼ିଆ ଶିଖନ୍ତିନିକି ବୁଝନ୍ତିନି ବି ସେଠି ହିନ୍ଦି ହିଁ ଚାଲେ ଆଉ ସେଠାରେ ଲୋକମାନେ ହିନ୍ଦିରେ ହିଁ କଥାବାର୍ତ୍ତା ହୁଅନ୍ତି ଓ ଆମେ ଓଡ଼ିଆ କହିଲେ ସେମାନେ ଯମା ବୁଝିପାରିବେନି ଆଉ ସେଥିପାଇଁ ଆମ ଓଡ଼ିଆ ଭାଷା ବହୁତ ଅଲଗା ଆଉ ସବୁ ରାଜ୍ୟ ମଧ୍ୟରେ ଏହା ଭିନ୍ନ ଅଟେ